ନଅ ଆଠ ଦୁଇହଜାର ବାର ସାତ ଛଅ ଦୁଇହଜାର ଚଉଦ ଅଠର ପାଞ୍ଚ ଦୁଇହଜାର ତେର ଚାରି ନଅ ଦୁଇହଜାର ସତର ପାଞ୍ଚ ଚାରି ଦୁଇହଜାର ଉଣେଇଶି